ଆପଣ ଗ୍ୟାସ୍ ସିଲିଣ୍ଡର୍ ବାଲା କହୁଥିଲେ ନା ଡେଲିଭରୀ ବଏ ଭାରତ ଭାରତ ଆଜ୍ଞା ମୁଁ ବହୁତ ଦିନ ହେଲା ବୁକିଂ କରିଥିଲି କାହିଁ ଏବେ ଏତେ ପର୍ଯ୍ୟନ୍ତ ଆସିନାହିଁ ଗ୍ୟାସ୍ ମୋର ଅସୁବିଧା ହେଉଛି ଖାଇବାରେ ଆଜ୍ଞା ମୋର ବହୁତ ସେଥିପାଇଁ ବହୁତ ପ୍ରୋବ୍ଲେମ ହେଉଛି ଖାଇବାରେ ଆଉ କ'ଣ ରୋଷେଇବାସରେ ସବୁପ୍ରକାର ଅସୁବିଧା ହେଉଛି ଆପଣ

ହଁ କୁହନ୍ତୁ କୁହନ୍ତୁ ଆଜ୍ଞା ଆପଣ ତଥାପି କେତେ ଦିନ ମଧ୍ୟରେ ଦେଇପାରିବେ ଆଜ୍ଞା ଆଜ୍ଞା ଆପଣଙ୍କର ଗ୍ୟାସ୍ଟା କେତେ କିଲୋ ଓଜନର ଗ୍ୟାସ୍ ଆଜ୍ଞା ଗ୍ୟାସ୍ଟା କେତେ ଓଜନ ହେବ ଆଜ୍ଞା ଆଜ୍ଞା ଭାଇ ଜଲ୍ଦି ଟିକେ ପହଞ୍ଚାନ୍ତୁ ଆମର ରୋଷେଇବାସରେ ଅସୁବିଧା ହେଉଛି ନା ଆଜ୍ଞା ମୁଁ ଦଶଦିନ ହେବ ବୁକିଂ କଲିଣି ଏତେ ପର୍ଯ୍ୟନ୍ତ ମୁଁ ବି ତ ପ୍ରୋବ୍ଲେମରେ ରହୁଛି ନା ଆଜ୍ଞା ଆହୁରି ଦୁଇଦିନ ଖାଇବା ପିଇବାରେ ତ ଜାଣିଥିବେ କ'ଣ ଅସୁବିଧା ହୁଏ ହେବନି ଟିକେ ଆଜି ଭିତରେ ହେବ ନାହିଁ ଜଲ୍ଦି ଟିକେ ବହୁତ ପ୍ରୋବ୍ଲେମ ହେଉଛି ତୁମେ ଆଜି କାଲି ଆଜି କାଲି କହୁଛ କାହିଁ ଏତେ ପର୍ଯ୍ୟନ୍ତ ପହଁଞ୍ଚାଉନ ଆଜ୍ଞା ଦଶଦିନ ହେଲା ବୁକିଂ କଲିଣି କଲ୍ ବି ବହୁତ ଥର କଲିଣି ଯେ ଆଜି କାଲି ଆଜି କାଲି ଏମିତି ଏମିତି କହୁଛ ପୁଣି ଦୁଇଦିନ ଆଜ୍ଞା ଅଲଗାକୁ ବି ମୁଁ ବହୁତ ଥର କଲ୍ କରିଥିଲି ଯେ ପହଞ୍ଚାଇ ଦିଆଯିବ ଗୋଟେ ଦୁଇଦିନ ମଧ୍ୟରେ କାହିଁ ଏତେ ପର୍ଯ୍ୟନ୍ତ ଆଜ୍ଞା ଦୁଇ ତିନି ଶୁଣ ବୁକିଂ କଲିଣି ଦଶଦିନ ହେଲା ଦୁଇ ତିନ ଦିନ ମଧ୍ୟରେ ପହଞ୍ଚିଯିବ କହିଥିଲେ ତାପରେ ପଙ୍କଚର୍ ହେଇଛି ପଙ୍କଚର୍ ହେଲା ତ ହେଲା ଆଉ ଯିଏ ସେଇଟା ତ କେତେ ଦିନ ଲାଗେ ପଙ୍କଚର୍ ଠିକ୍ କରିତେ ତାନି ଗୋଟେ ଦିନ ମଧ୍ୟରେ ହେଇଯାଏ ଆଜ୍ଞା ଆଜ୍ଞା ମୁଁ ସେଇଟା ବୁକିଂ କରିଛି ନା ସେଇଟା ତ ମୋର ପହଞ୍ଚିବା ଦରକାର ଆପଣ ସେହି ସେଥିରେ ଚାକିରି କରିଛନ୍ତି ହଁ ଆଜ୍ଞା ଆଜି ଆଜି ଭିତରେ ପହଞ୍ଚାଇ ପାରିବେ ଆଜ୍ଞା ପୁଣି ସେହି କଥା ହଁ ଜଲ୍ଦି ଟିକେ ଜଲ୍ଦି ଟିକେ ଆଜି ପୁଣି ରୋଷେଇବାସ କିଛି ନା ସେମିତି ରହିମି ନା କ'ଣ ଆଜ୍ଞା ଆଜ୍ଞା ଆଗ ଭଳି ଗ୍ୟାସ୍ ଆଉ ହେଉନାହିଁ ମାନେ ହେଉଛି ଆଗରୁ ମାନେ ଭଲ ଜଳୁଥିଲା ଏବେ ଭଲ ଜଳୁନାହିଁ ଜଲ୍ଦି ଜଲ୍ଦି ସରିଯାଉଛି କ'ଣ ଏମିତି କ'ଣ ମିଶା ମିଶା ଆଜ୍ଞା ସେହି ପ୍ରୋବ୍ଲେମ୍ ହେଉଛି ଟିକେ ଜଣାଇଦେଲି ଆଜ୍ଞା ଆଜ୍ଞା ଟିକେ ଜଲ୍ଦି ପହଞ୍ଚାନ୍ତୁ ନା ଠିକ୍ ଅଛି ଠିକ୍ ଅଛି ରହୁଛି ରହୁଛି ଜଲ୍ଦି ଟିକେ ପହଞ୍ଚାଅ